ମୋର ଅନଲାଇନ ଠକି ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ ମୁଁ ସେଥିରେ ବି ପଡ଼ିଯାଇଥିଲି କିଛି ମାତ୍ରାରେ ଯେମିତିରେ କି ମୁଁ କିଛି ବାଟ ଯାଇକି ମୁଁ ବି ସେହିଠି ରକ୍ଷା ପାଇଯାଇଛି ଯେତେବେଳେ ସେମାନେ କୌଣସି ଜିନିଷ ପ୍ରତି ଲାଳସା ଦେଖାଇ ମୋତେ କିଛି କାମ କରିବାକୁ କହିଥିଲେ ତ ମୁଁ କରି ଦେଇଥିଲି ଆଉ ଯେତେବେଳେ ସେମାନେ ମୋତେ କହିଥିଲେ ଫୋନ କଲ୍ ରେଯେଉଁ ମୋତେ ଓଟିପି ପାସୱାର୍ଡ଼ ମାଗିଥିଲେ ଯେଉଁଥିରେ କି ସେମାନେ କହିଥିଲେ ଆମେ ସବୁ ଇଏ କରିଦବୁ ତ ମୁଁ ସେହି ଟାଇମ୍ ରେ ମୁଁ ଜାଣିଦେଇଥିଲି ତ ଏଗୁଡ଼ାକ ହେଉଛି ଠକେଇ କଲର୍ ତ ମୁଁ ସେଥିରେ ସବୁ ସାବଧାନ ହୋଇଯାଇକି ମୁଁ ତା'ପରେ ସେମାନଙ୍କୁ ବ୍ଲକ୍ କରିଦେଇଥିଲି ବ୍ଲକ୍ କରିଦେଇ ସାରି ମୁଁ ସେଠି ରଖିକି ରକ୍ଷା ପାଇବା ପାଇଁ ପୋଲିସରେ ଏଫଆଇଆର ମଧ୍ୟ କରିଦେଇଥିଲି ଏଫଆଇଆର ମଧ୍ୟ କରିଦେଇଥିଲି ତେଣୁ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଏମିତି ଠକେଇ କଲର୍ ର କେହି ସମ୍ମୁଖୀନ ହୁଅନ୍ତୁନି ଯଦି ବି ହେଉଛନ୍ତି ତ ନିଜକୁ ରକ୍ଷା କରନ୍ତୁ ଓ ଏମିତି ଆଉ କେବେ ଭୁଲ କରନ୍ତୁ ନାହିଁ